କିଏ କହୁଥିଲେ

କୋଉଠୁ କହୁଥିଲେ କହିଲେ ଜାଣିପାରିଲିନି ଆଚ୍ଛା ହଁ ହଁ ଆମର ତ ସେଇ ଷ୍ଟୋରୀ ହିଁ ଆଉ ଖାତା ପେନ୍ ପେନ୍ସିଲ୍ ରବର୍ ଏଇସବୁ ଉପରେ ତ ଆମର ଅଫିସିଆଲ୍ ଡ଼କ୍ୟୁମେଣ୍ଟ ସବୁ ମିଳେ ଆମର ଆଉ ଆପଣ ଯେମିତି ଚାହିଁବେ ଆପଣ ଚାହିଁବେ ଯଦି ଲୋ ବାଲା ଚାହିଁବେ ଲୋ ବାଲା ଅଛି ମିଡ଼ିୟମ୍ ବାଲା ଚାହିଁଲେ ମିଡ଼ିୟମ୍ ବାଲା ଅଛି ଆପଣ ଯଦି ହାଇ ବାଲା ଚାହିଁବେ ହାଇ ବାଲା ବି ମିଳିବ ଆପଣଙ୍କୁ ପରି ଆପଣ ଯେପରି ଚାହିଁବେ ସେପରି ଅଛି ତ ତେଣୁ ଆପଣଙ୍କ ଉପରେ ନିର୍ଭର କରେ ଆପଣ କେମିତିକା ନେବେ ଆଜ୍ଞା ଆଜ୍ଞା ଆପଣ ଫୋନ୍ ଫୋନ୍ ପେ ହେବ ଗୁଗୁଲ୍ ପେ ହେବ ଆପଣ ଯାହାବି କରିବେ କ୍ୟାସ୍ ଦେଇପାରିବେ ବି କିଛି ଅସୁବିଧା ନାହିଁ ସେଥିରେ ଆଜ୍ଞା ଆପଣ ସେଥିରେ ଟିକେ କ୍ଲିଅର୍ କରିଦେବେ ସବୁ ନହେଲେ ମୋତେ ଏବେ କ୍ଲିଅର୍ କରିଦେଉ ନାହାନ୍ତି କି ନାଇ ଆପଣ ଦେବେ ଚିଠା ଦେବେ ଫୋନ୍ ପେ ଯୋଉ ହ୍ୱାଟ୍ସପ୍ ସ୍କେଲ୍ ପାଞ୍ଚଟା କଣ ନଟ୍ରାଜ୍ ନା ସ୍କେଲ୍ କଣ ନେବେ ନଟ୍ରାଜ୍ ର ନା ଆଜ୍ଞା ଆଜ୍ଞା

ପେନ୍ ଦଶଟା ଖାତା ଖାତା ର କୋଉ ବ୍ରାଣ୍ଡ୍ ନେବେ କ୍ଲାସମେଟ୍ ଭଲ ଅଛି ଭଲ ଅଛି କ୍ଲାସମେଟ୍ ଅଛି କ୍ଲାସ୍ମେଡ଼ ଅଛି ଆପଣ ଯୋଉଟା ଚୁଜ୍ କରିବେ ମୁଁ ସେଇ ହିସାବରେ ଆମ କଣ ଷ୍ଟୋର୍ ସବୁ ଅଛି ଆଭେଲେବୁଲ୍ ସବୁ ଅଛି ଆଜ୍ଞା କ୍ଲାସମେଟ୍ ନେବେ କ୍ଲାସମେଟ୍ ଟିକେ ହାଇ ରେଟ୍ ଆସିବ ଆଜ୍ଞା ଆଚ୍ଛା ଆଚ୍ଛା ଆପଣ ଚଳିବେ ତ ଆମଠି କିଛି ଅସୁବିଧା ନାହିଁ କାରଣ କ୍ଲାସମେଟ୍ ହେଉଛି ଗୋଟେ ଭଲ ବ୍ରାଣ୍ଡ୍ ତ ସେଥିଲାଗି ଆମ ଷ୍ଟୋର୍ରେ ସେଇଟା ସବୁବେଳେ ଆଭେଲେବୁଲ୍ ଥାଏ ବହୁତ ବହୁତ କଷ୍ଟମର୍ ଆସିକି ସେଇ କ୍ଲାସମେଟ୍ ହିଁ ଚୁଜ୍ କରନ୍ତି କାରଣ ତା'ର ପେପର୍ କ୍ଵାଲିଟି ଭଲ ତ ଆମ ପାଖରେ ସେଇଟା ସବୁବେଳେ ଆଭେଲେବୁଲ୍ ଥାଏ ତ ଆପଣ ଯଦି ଚାହିଁବେ ନେବେ କିଛି ଅସୁବିଧା ନାହିଁ କ୍ଲାସମେଟ୍ ଖାତା କେତେ ନେବେ କ୍ଲାସମେଟ୍ ଖାତା କେତେଟା ନେବେ କହିଲେ ଆଚ୍ଛା ଆପଣ ଆପଣଙ୍କ ଘରକୁ ଡେଲିଭରି ହେବ ନା ଆପଣ ଆସିକି ଆମ ଷ୍ଟୋର୍ରୁ ନେଇଯିବେ ଆଜ୍ଞା ଆଜ୍ଞା ବୁଝିପାରିଲେନି ବୋଲି ମୁଁ କହିଲି କି ଆପଣ ଯୋଉ ଆପଣଙ୍କ ଯୋଉ ଜିନିଷ ନେବେ ସେ ଆପଣଙ୍କ ଡେଲିଭରି କରିବି ଆପଣଙ୍କ ଘରେ ନେଇ ପହଞ୍ଚେଇବି ନା ଆପଣ ଆସି ଆମ ଷ୍ଟୋର୍ରୁ ନେଇଯିବେ ଆଚ୍ଛା ତାହେଲେ ଆପଣ କେବେ ଆସୁଛନ୍ତି ଆଜ୍ଞା ଆଜ୍ଞା ନିଶ୍ଚିତ ଆପଣ ଆସନ୍ତୁ ଦେଖନ୍ତୁ ଆଉ ଆଜ୍ଞା ନମସ୍କାର ଆଜ୍ଞା ଆଜ୍ଞା